ହଁ ମୁଇ ଗାନାଟେ ଆପଣ ଶାସ୍ତ୍ରୀୟ ସଂଗୀତ ଯନ୍ କହୁଛନ୍ ସେଇଟା ମୁଇଁ ବହୁତ ପସନ୍ଦ କରସି ଗାଇବାରେ କେ ମୁଇଁ ଚାହେଁସି ହେଲେ ବିଲାବନ୍ ରାଗଟା ମୋତେ ଗାବାର ଲାଗି ବଡ଼ା କଷ୍ଟ ହେସି ମୁଁ ଟିକେ ରଡ଼ି ନପାରେ ଯହ ଆରୁ ମାନେ ବହୁତ ଗାନା ଗୁଡ଼ାକ ଯିଏ ଯଦି ମୋତେ ଗୋଇ ବୋଲୁଛେ ମୁଇଁ ମୋର ହିସାବ ଦେଖି କରି କଣ୍ଠ ସ୍ୱରରେ ଭଲ କରି ମୁଇଁ ଗାଇବାର ଲାଗି ଚାହାଁସି ଆର ଗାସି ବି ବେଲେ ଆର୍ କ'ଣ ଅଛି ମୁଁ ଯେନ୍ତା ନ ଜାଣିଲେ ମୁଇଁ ନ ଜାଣିବାର ବୋଲି କରି କହେଁସି ଆର ଯେନ୍ତା ଜାନ୍ସି ମୁଇଁ ସେଟା ବହୁତ ଭଲ୍ ସେ ଗାଇ କରି ଲୋକ ଶୁନାସି ହେଲେ ହେ ବିଲାବଲ୍ଟା ହେଟା ମୁଇଁ ଟିକେ ରାଗ ଟେକି ନା ପାରେ କି ମୁଇଁ ସେଟା ଟିକେ ଯହ ଗାଇ ନାପାରେ